ମୁଁ ଭାବିଥିଲି ଆମ ଗ୍ରାମରେ ଗୋଟେ ଖେଳ ପଡ଼ିଆଟେ ତିଆରି କରିବା ପାଇଁ କାରଣ ଆମ ଗାଁର ବେଶୀ କ୍ରିକେଟ ଖେଳିବା ପାଇଁ ବହୁତ ପିଲା ଆଗ୍ରହ ହୁଅନ୍ତି ଆଗ୍ରହ କରନ୍ତି ଆଉ ଖେଳଗୁଡ଼ିଏ ଶିଖିଲା ପରେ ବାହାର ଗାଁକୁ ଯିବେ ଖେଳିବାକୁ ବାହାର ଗାଁକୁ ଖେଳିବାକୁ ଗଲେ ଆମ ଗାଁର ଉନ୍ନତି ହେବ କିନ୍ତୁ ମୋର ସେ ଭାବନା ସକ୍ସେସ୍ଫୁଲ୍ ହେଇପାରିଲା ନାହିଁ ହେଇପାରିଲା ନାହିଁ ହେଇପାଇଲା ନାହିଁ ତେଣୁ ମୁଁ ଆଉ କ'ଣ ଦେଖୁଛି ମୋର ଏଇ ମୋର ଏଇ ଏହାରି ଭିତରେ ଅନେକ ଗୁଡ଼ିଏ ଜିନିଷ ମୁଁ ଭାବି ନେଇଥିଲି ଖେଳ ପଡ଼ିଆରେ କରିବାକୁ ମୁଁ ସ୍ଥିର କରିଥିଲି